ଖେଳ ଗୁଡ଼ିକ ଲୋକମାନଙ୍କ ପାଇଁ ଏକ ଜରୁରୀ ଅଟେ କାରଣ ଲୋକମାନେ ଦିନ ସାରା ପରିଶ୍ରମ କଲା ପରେ କିଛି ସେଥିରୁ ମୁକ୍ତି ପାଇଁ ବିଭିନ୍ନ ପ୍ରକାର ଖେଳ ଗୁଡ଼ିକୁ ସହାୟକ ଭାବରେ ଗ୍ରହଣ କରିଥାନ୍ତି ଖେଳ ଚାପ ମୁକ୍ତି ତଥା ଏମାନଙ୍କର ଶାରୀରିକ କଷ୍ଟକୁ ଦୂର କରିଥାଏ ଏବଂ ନିଜକୁ ପରିଶ୍ରମର ଲାଘବ କରିବା ପାଇଁ ଖେଳ ଗୁଡ଼ିକ ସହଯୋଗ କରିଥାଏ ଏହି ଖେଳ ଅନେକ ପ୍ରକାର ଆନନ୍ଦ ଏମାନଙ୍କୁ ପ୍ରଦାନ କରିଥାଏ ଯାହା ଲୋକମାନେ ନିଜକୁ ସୁସ୍ଥ ଅନୁଭବ କରିଥାନ୍ତି